ଆମେ ସବୁ ଧରା ହେଉଛି ମାଛ ଚୁନା ମାଛ ଯାକ ସବୁ ଧରା ହେଉଛି ନଦୀକୁ ଯିବୁ ସେଇଠି ଧରିବା ପାଇଁ ଜାଲ ବି ନଉ ନଦୀକୁ ବି ବାନ୍ଧିକି ସମସ୍ତଙ୍କ ମିଶିକି ନଦୀକୁ ବି ବାନ୍ଧିକି ଆମେ ପାଣି ଛିଞ୍ଚିକି ସେଇଠି ପାଣି ଛିଞ୍ଚା ଛିଞ୍ଚି କରିକି ଶୁଖା କରିକି ସେଇଠି ଧରିଥାନ୍ତୁ ଧରିଥିବୁ ସେ ବନ୍ଧୁମାନଙ୍କର ଜାଗାରେ ମଟର ଲଗାଇକି ତା'ପରେ ଆମର କଲା ବି ଅଛି ସେ ବନ୍ଧ ସେଇଠି ବି ବଡ଼ ବଡ଼ ମାଛ ବି ଅଛି ହଁ ସେମାନେ ସେମାନେ ଖୁସି ତ ଜାଲ ଧରିବାକୁ ଡଙ୍ଗାରେ ବି ଆମେ ଯା ଯାଇକି ଧରି ପାରୁଛୁ ଡଙ୍ଗା ଗୋଟେ ସାହାଯ୍ୟ କରୁଛି କ'ଣ କି ଆମେ ଜାଲ ବିଞ୍ଚିକି ସଖାଳେ ଯାଉଛୁ ସନ୍ଧ୍ୟାରେ ସଖାଳେ ଯାଇକି ବସାଇକି ଆସୁଛୁ ସନ୍ଧ୍ୟା ବେଳକୁ ଆମେ ଯିବା ମାଛ ଯିବା ଯିବା କାଢ଼ିବା ବୋଲିକି ଆମେ ମିଶିକି ଯାଉଛୁ ତା'ପରେ କାଢ଼ିକି ଅଣା ହେଉଛି ସେ ମାଛଯାକ ଆମ କରାପୁଟରେ ବହୁତ ଗୁଡ଼ିଏ ଏକ ବହୁତ ଖାଇବି ବିି ଆଉ ଭଲ ଲାଗିବ ପୁରା ଟେଷ୍ଟ ଲାଗିବ ଏ ମାଛ ଗୁଡ଼ାକ ଧରିବା ପାଇଁ ବି ବହୁତି ଖୁସି ଲାଗିବ ମାଛ ଗୁଡ଼ାକ ଧରିବା ପାଇଁ ସେଇଠି ଆମ ବନ୍ଧଯାକ ଅଛି ଆମର କ'ଣ କି ଆମର ଗିରାବି ଅଛି ବୋଇଜାଳ ଅଛି ଆ ନେଟ୍ ଜାଲ ଅଛି ଏ ଜାଲ ଗୁଡ଼ାକ ସବୁ ଅଛି ଆମେ ଧରି ଧରିକି ଆଣୁ